ହଁ ଏଇ ଯେଉଁ ଗଜପତିରେ ଯେଉଁ ମେଳାଟା ହେଉଛି ବହୁତ ଲୋକ ଆସନ୍ତି ଭାବୁଛି ସେଇଠି ଦୋକାନ ପକେଇବା ତ କ'ଣ କହୁଛନ୍ତି କ'ଣ କି ଦୋକାନ ପକେଇବେ ବୋଲି ଭାବୁଛନ୍ତି ହଁ ମୁଁ ଭାବୁଛି ଏଇ ଯେଉଁ ଫାଷ୍ଟ୍ ଫୁଡ଼୍ ଦୋକାନଟେ ପକେଇବି ଷ୍ଟଲ୍ଟେ ଆଉ ନାସ୍ତା ଆଇଟମ୍ ଅପେକ୍ଷା ଆପଣ ଗୋଟେ କାମ କରୁନାହାନ୍ତି ଚାଟ୍ ବନାନ୍ତୁ ଚାଟ୍ ବନାନ୍ତୁ ହଁ ଚାଟ୍ ବନାନ୍ତୁ ବେଶୀ ଆପଣଙ୍କର ଇଏ ନାହିଁ ଖାଲି ଚାଟ୍ ହିଁ ବନାନ୍ତୁ ଭେରାଇଟି ଚାଟ୍ ଟିକେ ଇଏ କରିବେ କ'ଣ କହୁଛନ୍ତି ତା'ହେଲେ ଆମେ ଏମିତି ଦୁଇ ଜଣ ବୁକିଂ କରିଦବା ତାଙ୍କ ଇଏରେ ବୁକିଂ କରିଦବା ଦୁଇ ଜଣ ମୋ ଫାଷ୍ଟ୍ ଫୁଡ଼୍ ଆଇଟମ୍ ବନେଇବି ଆଉ ଆପଣ ଚାଟ୍ ବନେଇବେ ଆଉ ହଁ ଠିକ୍ ଅଛି ମୁଁ ତା'ହେଲେ ତାଙ୍କ କମିଟ୍ ବାଲାଙ୍କ ସହିତ କଥା ହେଇକି ଆମର ଦୁଇଟା ଜାଗା ଇଏ କରିଦଉଛି ଆପଣଙ୍କର ନାଁଟା ଆଉ ଆଧାର କାର୍ଡ଼ ଫୋନ୍ ନମ୍ବର୍ ଫୋନ୍ ନମ୍ବର୍ ଡିଟେଲସ୍ଟା ମତେ ଦେଇଦେବେ ମୁଁ ଦୁଇଟା ଏ କରିଦଉଛି ଆପଣଙ୍କୁ ତା'ହେଲେ ଇଏ ରହିଲା ସେଇ ତା'ହେଲେ ଆପଣ ମୁଁ ଫାଷ୍ଟ୍ ଫୁଡ଼୍ ଆଇଟମ୍ କରିବି ଆପଣ ସେଇ ଚାଟ୍ କରିବେ ଆଉ ଠିକ୍ ଅଛି ତା'ହେଲେ ଆପଣଙ୍କ ଡିଟେଲସ୍ଟା ମତେ ଦେଇଦିଅନ୍ତୁ ମୁଁ କଥା ହେଇକି ସେମାନଙ୍କ ସହିତ ଆପଣଙ୍କୁ କନଫର୍ମ୍ କରେଇଦେବି ଠିକ୍ ଠିକ୍